ସରକାରୀ ଯୋଜନା ଗୁଡ଼ିକ ଯେନ୍ ଅଛେ ଲୋକମାନ୍ଙ୍କର ହିତ୍ର ଲାଗି ଲୋକମାନଙ୍କର୍ ସୁବିଧାର୍ ଲାଗି ଲୋକମାନ୍ କେନ୍ତା ଉପକାର୍ ପାଇପାରିବେ

ସେ ଯୋଜନା ଗୁଡ଼ାକ୍ କେ ସରକାରୀ ଯୋଜନା କହିସନ୍ ତ ଯେନ୍ତା ଅନେକ୍ ପ୍ରକାର ସରକାରୀ ଯୋଜନା ଅଛେ ସରକାରୀ ଯୋଜନା ହେଲା ରାଜ୍ୟ ସ୍ତରରେ ରାଜ୍ୟ ସରକାର୍ କରୁଛନ୍ କେନ୍ଦ୍ର ସ୍ତରରେ କେନ୍ଦ୍ର ସରକାର୍ କରୁଛନ୍ ରାଜ୍ୟ ସ୍ତରରେ ଯେନ୍ତା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ୍ ଯୋଜନା ହେଲାବେଲେ କେନ୍ଦ୍ର ସ୍ତରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କଲ୍ୟାଣ୍ ଯୋଜନା ହେଉଛି ରାଜ୍ୟରେ ବିଜୁ ପକ୍କା ଘର ହେଲାବେଲେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ହେଉଛି ରାଜ୍ୟରେ କାଳିଆ ଯୋଜନା ହେଇକିରି ଚାଷୀ ମାନଙ୍କର୍ ଲାଗି କିଛି ପ୍ରୋତ୍ସାହନ୍ ଦେଲାବେଲେ କେନ୍ଦ୍ର ସରକାର୍ ମଧ୍ୟ ଚାଷୀ ମାନଙ୍କର୍ ଲାଗି ବର୍ଷକ ଛଅହଜାର୍ ଦଉଛନ୍ ତା'ର ସାଙ୍ଗେ ସାଙ୍ଗେ ପେନ୍ସନ୍ ଯୋଜନା ଅଛେ ମଧୁବାବୁ ପେନ୍ସନ୍ ଯୋଜନା ଅଛେ ଇନ୍ଦିରାଗାନ୍ଧୀ ପେନ୍ସନ୍ ଯୋଜନା ଅଛେ ଏନ୍ତା ବହୁତ ଗୁଡ଼େ ଯୋଜନା ଅଛେ ତ ଏଇ ଯୋଜନା ରୁ ଗରିବ୍ ଲୋକମାନେ ଉପକୃତି ହେଇପାରୁଛନ୍ ଆର୍ ସବୁଠାରୁ ବଡ଼୍ ଯୋଜନା ହେଲା ଖାଦ୍ୟ ସୁରକ୍ଷା ଯୋଜନା ସେ ଖାଦ୍ୟ ସୁରକ୍ଷା ଯୋଜନା ବଳରେ ଲୋକମାନେ ମାଗଣାରେ ଚାଉଲ୍ ପାଇପାରୁଛନ୍ ଜଣେ ଲୋକ୍ ପାଞ୍ଚ କେଜି ଚାଉଲ୍ ପାଇପାରୁଛେ